ହଁ ମୁଁ ପ୍ରେସର୍ କୁକର୍ ବି ବ୍ୟବହାର କରେ ଆଉ ଖୁଲା ପାତ୍ରରେ ବି ରନ୍ଧାରନ୍ଧି କରେ ପ୍ରେସର୍ କୁକର୍ ରେ ରାନ୍ଧିବାଦ୍ଵାରା ଖାଦ୍ୟଟି ଅଧିକ ପରିମାଣରେ ମାନେ ସିଝିଯାଏ ଇଏ କରେ ତେଣୁ ଖାଦ୍ୟର ମୌଳିକତା ନଷ୍ଟ ହୋଇଯାଏ ଖୋଲା ପାତ୍ରରେ ରାନ୍ଧିଲେ ଧୀରେ ଧୀରେ ଜାଳ ଜାଳି ରାନ୍ଧିଲେ ସେଥିରେ କ'ଣ ନା ଖାଦ୍ୟର ସ୍ଵାଦଟା ଆହୁରି ଅଧିକ ଆସିଥାଏ ଖୋଲା ପାତ୍ରରେ ରାନ୍ଧିବା ଦ୍ଵାରା ଖାଦ୍ୟ ଅଧିକ ସିଝେ ନାହିଁ କି କଞ୍ଚାଳିଆ ରହେନାହିଁ ତେଣୁ ଖାଦ୍ୟଟି ପାଚନ ଉପଯୋଗୀ ହୁଏ ତେଣୁ ଖୋଲାରେ ପାତ୍ରରେ ରାନ୍ଧିଲେ ଖାଦ୍ୟର ସ୍ଵାଦ ପ୍ରେସର୍ କୁକର୍ ରନ୍ଧା ଖାଦ୍ୟଠାରୁ ଶହେ ଗୁଣରେ ଭଲ କାରଣ ପ୍ରେସର୍ କୁକର୍ ରେ ରାନ୍ଧିଲେ ଖାଦ୍ୟର ସ୍ଵାଦଟା କିଛି ଆସିନଥାଏ ସ୍ଵାଦ ସବୁ ସେଇଠାରେ ହିଁ ନଷ୍ଟ ହୋଇଥାଏ ଯେହେତୁ ଅଧିକ ସିଝି ଯାଇଥାଏ ଏ ତେଣୁ ପ୍ରେସର୍ କୁକର୍ ରନ୍ଧା ଖାଦ୍ୟଠାରୁ ଖୋଲା ପାତ୍ରରେ ରନ୍ଧା ଖାଦ୍ୟର ସ୍ଵାଦଟି ସମସ୍ତଙ୍କୁ ପସନ୍ଦ ଆସିଥାଏ ତେଣୁ ସାଧାରଣତଃ ଗାଁ'ରେ ଗାଁ ଗହଳିର ଲୋକମାନେ ପ୍ରେସର୍ କୁକର୍ ବ୍ୟବହାର କରିବା ଅପେକ୍ଷା ଖୋଲା ପାତ୍ରରେ ରନ୍ଧାରାନ୍ଧି କରନ୍ତି ଖୋଲା ପାତ୍ରରେ ରାନ୍ଧି ନିଜେ ଖାଆନ୍ତି ଏବଂ ଅନ୍ୟମାନଙ୍କୁ ଖୁଆନ୍ତି